ନବ ଜାତ ଶିଶୁ ପାଇଁ ପ୍ରଥମ ବର୍ଷ ବିଭିନ୍ନ ପ୍ରକାର ରୀତିନୀତି ପାଳନ କରାଯାଏ କ୍ଷିରି ପିଠା ହୁଏ ସକାଳୁ ଉଠୁ ଛୁଆଙ୍କୁ ଗାଧୁଆ ପାଧୁଆ କରାହୁଏ ଚନ୍ଦନ ଟିପା ଲଗାଇ ଠାକୁରଙ୍କ ଘରେ ଛୁଆଙ୍କୁ ନମସ୍କାର କରାହୁଏ କ୍ଷିରି ପିଠା ରନ୍ଧା ହୁଏ ବଡ଼ ବଡ଼ୁଆଙ୍କ କତିରେ ଭୋଗ ଲଗା ହୁଏ ନୂଆ ଗିନା ଚାମଚରେ ଛୋଟ ପିଲାଙ୍କୁ ଖୁଆ ଯାଏ ସନ୍ଧ୍ୟା ଟାଇମରେ ସନ୍ଧ୍ୟା ହେଲେ ଠାକୁରଙ୍କର ସତ୍ୟନାରାୟଣ ପୂଜା ହୁଏ ବିଭିନ୍ନ ପ୍ରକାର ଫୁଲ ଫଳ ଭୋଗ ରାଗ ସବୁ ସଜା ହେଇକି ସନ୍ଧ୍ୟାବେଳ ପୂଜା ହୁଏ କୀର୍ତନିଆଁ ଆସନ୍ତି ଛୁଆ ଛୋଟ ଛୁଆଙ୍କୁ ଧରିକି ନା ନୁଇଁ ସବୁ ନାଁ ସଂକୀର୍ତ୍ତନ କରାଯାଏ ଆଉ